ଆଉ ଚିଲିକା ଢାବା ଅଛି ଚିଲିକା ଢାବା ମଧ୍ୟ ଭଲ ସେଠି ବ୍ୟବହାର ଭଲ

ନାଇ ଆମେ କଙ୍କଡା ନ ଖାଇକି ଅନ୍ୟ କ'ଣ ଖାଇବା ଭଲ

ହଁ ନା ହଁ ହଁ ସମସ୍ତେ ସେ ଢାବା ଭଲ କିନ୍ତୁ ଆମ ଇଏ ସ୍ଥାନୀୟ ଲୋକ ମଧ୍ୟ କରିଛନ୍ତି ସେ ଭଲ ଖାଦ୍ୟ ମଧ୍ୟ ସେଠି ହଁ ମ ଚିକେନ୍ ମଟନ୍ ଆଉ ମାଛ ପନିରି ଇଏ ଅଣ୍ଡା ଆମ୍ଲେଟ୍

ହଁ ସେ ଚିଙ୍ଗୁଡି ଆଉ କଙ୍କଡା ସବୁ ଢାବାରେ ଚିଲିକା ଢାବା ମାନଙ୍କରେ ସବୁଠି ସେୟା ହଁ

ହଁ

ଆମେ ଯଦି ହଁ ବାଣପୁର ଭଗବତୀ ଦେଖିଆ ନହେଲେ ସେପଟେ ଯଦି ଆଉ ଆଗକୁ ଯିବା ଗୋପାଳପୁର ବନ୍ଦର ଅଛି ସେପଟେ ଭୈରବୀ ଚଣ୍ଡୀ ଅଛି ହଁ ହଉ ତେବେ ଆମେ ବାଣପୁର

ହଁ ତାଙ୍କର କୋରାଟା ଭଲ

ହଁ ଟାଇମ୍ ତ ଅଛି ବୁଲିକି ଆସିବା ଆଉ କ'ଣ

ମହାମାୟୀ ପାଇଁ କ'ଣ ନାଇଁ ଢାବାରେ ନ ଖାଇ ଆମର ମହାମାୟୀଙ୍କର ଯୋଉ ପ୍ରସାଦ ସେ ପ୍ରସାଦଟାକୁ ସେବନ କରିବା

ହଁ ନା ଆମେ ଆଉ ଆଗକୁ ନଯାଇ କାହିଁକିନା ଆମକୁ ଦୂର ହେଇଗଲାଣି ଆମେ ଗାଁ'କୁ ଫେରିବା ନା ନାଇଁ ତେଣୁ ତେଣୁ ଆମେ ପଛକୁ ଫେରି ଆସିବା ଫେରି ଆସିକି ଆମର ଆମର ତ ଗାଁ ପଟକୁ ଆସି ହେବ ନାଇଁ ତେଣୁ ଚାନ୍ଦପୁର କିମ୍ବା ସେପଟେ ଯୋଉ କୁହୁଡ଼ି ଏଇ ଜାଗା ମାନଙ୍କରେ ଗୋଟେ ଭଲ ଢାବା ଦେଖିକି ରହିବା ଆଉ ହଁ ସେଇତ ସେୟା ତ କହୁଛି ହଁ ରଶ୍ମୀ ଢାବା ଭଲ ହଁ ହଁ ଆଉ ଏଠେଇ ଆମେ ହଁ ବର୍ତ୍ତମାନ ଇଏ ଉପରେ ଖାଇବା ଆଉ ଚିକେନ୍ ଉପରେ ଚିକେନ୍ ଉପରେ ନହେଲେ ହଁ ନହେଲେ ମାଛ